ନୂଆ ବେପାର୍ ଗୁଟେ ଆରମ୍ଭ କଲେ ଆମର୍ ଗାଁ ଗହଲି ନେ ବହୁତ୍ ଜିନିଷ୍ର ଅସୁବିଧାର ସମ୍ମୁଖୀନ୍ ହେବାକେ ପଡ଼େ ଯେନ୍ଟାକି ଲୋକ୍ ମାନେ ମନାକରସନ୍ ନେଇ ଦେ ତୁ ବୁଡ଼ି ଯିବୁ ବୁଡ଼ି ଯିବୁ ଏମିତି ବୋଲି କିରି କହିସନ୍ ହେଲେ ଗୁଟେ ବେପାର୍ ବ୍ୟବସାୟ କଲେ ଭଲ୍ ଲାଭବାନ୍ ହେବାକେ ଲୋକ୍ ଚିନ୍ତା କରୁଛନ୍ ହେଲେ ଗାଁ ଗହଲି ନେ ସେଇଟା ଟିକେ ନେଇ ବୁଝନ୍ ଗାଁ ଗହଲି ନେ ସେଇଟା ଟିକେ ବୁଡ଼ିବାର ଚିନ୍ତା କରିବେ ସେମାନେ ବୁଡ଼ାବାର୍ ବି ଚିନ୍ତା କରବେ ତଥାପି ଯଦି ବ୍ୟବସାୟକ ଭଲ୍ ଭାବେ ଚଲାଲା ଗୁଟେ ଲୋକ୍ ବୋଲେ ଦୁଇ ପଇସା କମାବା ଭଲ୍ ଏ ଲୋକ୍ ମାନ୍ କେ ବି ଗ୍ରାହକ୍ କେ ବି ଭଲ୍ ସେବା ଦେଇ ପାରବା ନିଜେ ବି ଦୁଇ ପଇସା କମେଇ କିରି ଚଲି ପାରବା ଜିନିଷ୍ କେ ଆମେ ବି ଭାରନେ ସବୁ ବ୍ୟବସାୟ କେ ସବୁ ଲୋକ୍ ସମର୍ଥନ୍ ଦେବାର୍ କଥା ଆର୍ ବ୍ୟବସାୟ ଚଲ୍ଲେ ଗାଁ ଲୋକ୍ ବି ଉନ୍ନତି ହେବା ଗାଁର ବି ଉନ୍ନତି ହେବା ସହରର ବି ଉନ୍ନତି ହେବା ସବକର୍ ବି ଉନ୍ନତି ପରିବାରର୍ ବି ଉନ୍ନତି ହେବା ସବୁ ଜିନିଷ୍ ଠିକ୍ ରହେବା ବ୍ୟବସାୟ ଗୋଟେ ଭଲ୍ ଜିନିଷ୍ ବ୍ୟବସାୟ କେ ଲୋକ୍ ମାନେ ଗାଁ ଗହଲି ନେ ବି ଆରମ୍ଭ କରବାର୍ କଥା